ଆମ ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ଏହି ରାଜ୍ୟରେ ଏଇ ଓଡ଼ିଶା ମାଟିରେ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରାଯାଏ ଏବଂ ବିକାଶମୂଳକ ଗବେଷଣା ମାଧ୍ୟମରେ ଅବିସ୍ମରଣୀୟ ଜ୍ଞାନ କୌଶଳ ମାଧ୍ୟମରେ ଚାଷ କରାଯାଏ ସେଥିମଧ୍ୟରୁ ଆମ ଓଡ଼ିଶା ଆମ ରାଜ୍ୟ କୃଷି କ୍ଷେତ୍ରରେ ବିଶେଷ ଭାବରେ ପ୍ରଭାବିତ ଏବଂ ବିଭିନ୍ନ ଜ୍ଞାନ କୌଶଳ ବୈଜ୍ଞାନିକ ପଦ୍ଧତି ବିଭିନ୍ନ ପ୍ରକାର ରାସାୟନିକ ସାର ଔଷଧ ଉତ୍ପାଦନ ଶୈଳୀକୁ ସୁଜନଶୀଳତାକୁ ପ୍ରୋତ୍ସାହନ କରେ ବୋଲି ଆମେ ସମର୍ଥନ କରେ ଏବଂ ଏହା ହେଉଛି ଅବିସ୍ମରଣୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ଯୋଉଁ ଓଡ଼ିଶାର ଯେକି ଓ ୟୁ ଏ ଟି ଓଡ଼ିଶା ୟୁନିଭର୍ସିଟି ଏଗ୍ରିକଲଚର ଟେକ୍ନୋଲୋଜି ମାଧ୍ୟମରେ ଆମ କୃଷି ଆମ କୃଷକମାନଙ୍କୁ ଜ୍ଞାନ କୌଶଳ ଏବଂ ସୁଜନାଶଳତାକୁ ଆଗକୁ ନବା ପାଇଁ ଏହା ମଧ୍ୟ ସାହାଯ୍ୟ ମଧ୍ୟ କରିଥାଏ